ମୁଁ ତ କିଛି ବ୍ୟବସାୟ ବିଷୟରେ କିଛି ମୋର ଅଭିଜ୍ଞତା ନାହିଁ ଯେହେତୁ ମୋତେ ଯେହେତୁ ପଚାରୁଛନ୍ତି ମୋ ଅଭିଜ୍ଞତା ଇୟେରେ ମୁଁ ଯଦି ବ୍ୟବସାୟ କରିବା ପାଇଁ ଚାହିଁଥାନ୍ତି ତାହେଲେ କିଛି ମୋର କିଛି ଟଙ୍କା ଦରକାର ହୋଇଥାନ୍ତା ଯେହେତୁ କଞ୍ଚାମାଲ କିଣିବା ପାଇଁ କିମ୍ବା ଗୋଟିଏ ବ୍ୟବସାୟ କଲି ତାର ସାମଗ୍ରୀ କିଣିବା ପାଇଁ ମୋର କିଛି ଟଙ୍କା ଦରକାର ଥାନ୍ତା ଆଉ କଞ୍ଚାମାଲ ଆଉ ଜାଗା ଖଣ୍ଡେ ଦରକାର ହିଁ ହୁଏ